ଯେତେବେଳେ ମୁଁ ଅଧିକ ପାଇଁ ବାହାରକୁ ଯାଏ ସେତେବେଳେ ଓ ଆମର ଗଛ ଗୁଡ଼ିକୁ ମୋ ପରିବାରର ମୋ ବାପା କିମ୍ବା ମୋ ମାଆ ସେହି ଗଛକୁ ଭଲ ଭାବରେ ରଖନ୍ତି ଗଛ ଗୁଡ଼ିକୁ ପାଣି ଦେଇ ବହୁତ ଭଲ ଭାବରେ ଯତ୍ନ ନିଅନ୍ତି ଓ ମୋ ଘରର ଗୋଟିଏ ମାଳି ଅଛି ତାକୁ ମଧ୍ୟ ସେଇ କାମ ଦେଇ ମୁଁ ବାହାରେ ପଢ଼ିବାକୁ ଯାଏ ତାକୁ ମଧ୍ୟ ସେଇ କାମ ଦେଇଥାଏ ସେ ଆମ ଘରର ସେଇ ଗଛ ଗୁଡ଼ିକୁ ଯତ୍ନ ନେଇଥାଏ ମୋ ପରିବାର ମଧ୍ୟ ଗଛକୁ ଭଲ ଭାବରେ ଯତ୍ନ ନେଇଥାନ୍ତି